ଆମ ଅଞ୍ଚଳରେ ବହୁତ ସିନେମା ଥିଏଟର ଗୁଡ଼ିକ ରହିଅଛି ସେଠାକୁ ଲୋକ ଅଧିକ ମାତ୍ରାରେ ଲୋକମାନେ ଆସି ତାଙ୍କ ମନୋରଞ୍ଜନ ପାଇଁ ସେଠାରେ ମୁଭିଗୁଡ଼ିକ ଦେଖନ୍ତି କିମ୍ବା ସିନେମାଗୁଡ଼ିକ ଦେଖନ୍ତି ଯଦି କୌଣସି ନୂଆ ସିନେମା ରିଲିଜ ହୋଇଥାଏ ତେବେ ଲୋକମାନେ ଙ୍କର ଗହଳିରେ ସେଠି ପୁରା ଥିଏଟରଟି ଫୁଲ ହୋଇଯାଏ ଆମ ଅଞ୍ଚଳରେ ବହୁତ ପ୍ରସିଦ୍ଧ ସିନେମା ଥିଏଟର ରହିଛି ସେଗୁଡ଼ିକ ହେଲା ଶ୍ରୀୟା ଏକାମ୍ର ଆଇନକ୍ସ ଅନେକ ଏବଂ ବହୁତ ପ୍ରୀଠାଲୟଗୁଡ଼ିକ ଅଛି ଆମେ ସେଠାରେ ବହୁତ ଥର ଯାଉ ସପ୍ତାହକୁ ଥରେ ଆମେ ସେଠାକୁ ଯାଉ କାହିଁକିନା ମନୋରଞ୍ଜନ କରିବାପାଇଁ ପରିବାର ବର୍ଗଙ୍କ ସହିତ ତା ଗୋଟେ ମାତ୍ର ସ୍ଥାନ ସେଠାରେ ମୁଁ ମୋ ସାଙ୍ଗମାନେ ଏବଂ ପରିବାରର ଲୋକମାନଙ୍କ ସହିତ ମଧ୍ୟ ଯିବାକୁ ପସନ୍ଦ କରେ ଆଉ କୌଣସି ନୂଆ ମୁଭି ବାହାରିଥିଲେ ଆମେ ସେଠାକୁ ଯାଇ ଆଗରୁ ଟିକେଟ କରି ସେଠାକୁ ଯାଇ ମୁଭିଟିଏ ଦେଖୁ ଆମକୁ ଭଲ ଲାଗେ